ପଶୁମାନେ ପ୍ରଥମେ ସେମାନେ ଘାସ ସବୁଜ ଘାସକୁ ହିଁ ଭଲ ପାଆନ୍ତି ପ୍ଲାଷ୍ଟିକ୍ ଇତ୍ୟାଦି ଜରି ଇତ୍ୟାଦି ଅଳିଆ ଆବର୍ଜନା ପକେଇବାରୁ ଯାହାଫଳରେ ପ୍ରକୃତ ଗାଈମାନେ ଘାସ ଖାଇବା ଜାଗାରେ ପକେଇବାର ତାହା ନଷ୍ଟ ହେଇକି ଘାସ ବି ହେଇପାରୁନାହି ତାହା ସେଗୁଡ଼ାକୁ ଖାଇକି ଯାହା ପ୍ଲାଷ୍ଟିକ ଇତ୍ୟାଦି ଜରି ଜିନିଷ ଫୋପାଡ଼ି ଦିଆହଉଛି ସେଗୁଡ଼ିକ ଗାଈ ଗୋରୁ ଖାଇକି ତାଙ୍କର ଦେହ ଅସୁସ୍ଥ ହେ ପଡ଼ିଅଛି ସେମାନେ ପ୍ରକୃତରେ ତାଙ୍କର ସବୁଜ ଘାସ ଖାଇବାକୁ ପସନ୍ଦ କରନ୍ତି ସେମାନେ ଘାସକୁ ସେମାନେ ବହୁତ ନିର୍ଭର କରନ୍ତି ଚାଷ କରି ସେମାନେ ତାଙ୍କର ଜୀବନକୁ ହସ୍ତସୃଷ୍ଟ ରଖନ୍ତି ଆଉ ଏହି ଇତ୍ୟାଦି ପରିବର୍ତ୍ତନ ପରିବେଶରେ ଅଳିଆ ଆବର୍ଜନା ପକାଇ ଯାହା ଫଳରେ ବାୟୁମଣ୍ଡଳ ବା ଜଳବାୟୁ ଜଳବାୟୁ ଖରାପ ହେବା ସଙ୍ଗେ ସଙ୍ଗେ ଘାସ ଯାହାଫଳରେ ଘାସ ହବାର ବି ତାର ବାଧା ବିଘ୍ନ ସୃଷ୍ଟି କରିଅଛି ସେଥିପାଇଁ କୌଣସି ଖରାପ ଜିନିଷ ଫୋପାଡ଼ାଫୋପୁଡ଼ି ନକରି ଆମେ ତାହାକୁ ଗୋଟିଏ ଆବର୍ଜନରେ ପକେଇ ଏଣେ ତେଣେ ନ ଫୋପଡ଼ିକି ରଖିବା ଉଚିତ ଏହି ତ ଅସୁବିଧା ନିଶ୍ଚିତ ହଉଅଛି ଏବେ ବି ଚାଲିଛି